ଭାଇ କ'ଣ ଏଇଟା ଜୋମାଟୋ ଫୁଡ଼୍ ଡେଲିଭରି ସେଣ୍ଟର୍କୁ କଲ୍ ଲାଗିଛି କି ହଁ ହଁ ଆଜ୍ଞା ମୁଁ କିଛି ଖାଇବା ଅର୍ଡ଼ର କରିଥିଲି ତାର କ୍ଵାଣ୍ଟିଟିଟା ଟିକେ ଅଧିକା ହେଇଯାଇଛି ଆପଣ ଟିକେ କ'ଣ କମ୍ କରିପାରିବେ କି ହଁ ଆଜ୍ଞା ମୋର ଏଇଠି କିଛି ସାଙ୍ଗସାଥି ଥିଲେ ତ ସେମାନେ ଚାଲିଗଲେଣି ତ ମୋର ଟିକେ ଖାଇବାର ଅର୍ଡ଼ରଟା ଟିକେ ଅଧିକା ହେଇଯାଇଛି କ'ଣ ଆପଣ କମେଇ ଦେବେ କି ଆଜ୍ଞା ଆଜ୍ଞା ମୁଁ ଦୁଇଟି ଅର୍ଡ଼ର ଚପାତି ଦୁଇଟି ଚପାତି ଅର୍ଡ଼ର କରିଥିଲି ମତେ ଏବେ ଗୋଟିଏ ଦରକାର ସମସ୍ତେ ଚାଲିଗଲେଣି ତ ଆପଣ ଯଦି ଗୋଟିଏ ଚପାତି କମେଇଦବେ ତା'ହେଲେ ମୁଁ କଷ୍ଟମର୍ ହିସାବରେ ଖୁସି ହେବି ଆଜ୍ଞା ଆଜ୍ଞା କେତେ ସମୟ ଲାଗିବ ଅଧଘଣ୍ଟେ ଲାଗିବ ଠିକ୍ ଅଛି ଡେରି ହଉ ପଛେ ମତେ ଟିକେ ମୋର ଅର୍ଡ଼ର୍ଟା ଟିକେ କମେଇ ଦେବେ ହଁ ଆଜ୍ଞା କିଛି କିଛି ଅସୁବିଧା ନାହିଁ ଡେରି ହେଲେ ଆପଣ ଆସନ୍ତୁ କିନ୍ତୁ ମୋର ଦୁଇଟା ବଦଳରେ ଗୋଟିଏ ଚପାତି ଆଣିଦେବେ ଏବଂ ସେଇ ଲୋକେସନ୍ ଯେଉଁ ଲୋକେସନ୍ରେ ମୁଁ ଲେଖିଥିଲି ସେଇ ଲୋକେସନ୍ରେ ଆପଣ ଆଣିକି ମତେ ଅର୍ଡ଼ର୍ଟା ଡେଲିଭରି କରିବେ ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣ ଏଇୟା ଟିକେ କରିବେ ଯେ ମୋର ଅର୍ଡ଼ର୍ଟାକୁ ଟିକେ କମେଇ ଦେବେ ଆଜ୍ଞା ଆଜ୍ଞା ଧନ୍ୟବାଦ